ହଁ ଭଉ ହଇ ଦୋକାନପତ୍ର କେମିତି ଚାଲିଛି ହଁ ହଁ ହେତା ହଁ ହଁ ହୁଁ ସେଠି ଭଲ ସବୁ ଚାଲିଛି ଏଇଟା ଗାଁକୁ ଆସିଛନ୍ତି ଯେ ଦେଖା ଦେଖି କର୍ବାର୍ ଲାଗି ବୁଲାବୁଲି କର୍ବା ଲାଗି ହଁ ଟାଉନ ଭଲ ଚାଲବ ଯିଏ ଘର ଛାଡ଼ିକି ଆସିପାର୍ବ ମୁଁ ଗଲା ବେଲ ତ ମୋ ସାଙ୍ଗରେ ଗଲେ ହବ ନାଇଁ ହୁଏ ବହୁତ ପଇସା ପତର ଖର୍ଚ୍ଚ ହଉ ନାଇଁ ପଢ଼ାଇ ହୁଏ ହଁ ହଁ ନାଇଁ ଠିକ୍ ଚାଲିଛି ସବୁ ଠିକ୍ ଠାକ୍ ଅଛି

ନାଇଁ

ହଁ ହୁଁ ହଁ ହଉ ନାଇଁ ନାଇଁ

ହୁଁ ହଁ ହଁ ହଁ ହଁ ହଁ